ଓଡ଼ିଶା ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ପ୍ରଥମେ ବହୁତ ଖରାପ ଥିଲା ଏବେ ଧୀରେ ଧୀରେ ସୁଧୁରିଛି ଆଉ ଡାକ୍ଟରର ଅସୁବିଧା ରୋଗୀମାନଙ୍କର ପାଇଁ ବହୁତ ବଡ଼ ସମସ୍ୟା ହେଲେ ଭିତ୍ତିଭୂମି ଠିକ ଅଛି ଓଡ଼ିଶାରେ କିନ୍ତୁ ଡାକ୍ତରୀ ଅସୁବିଧାର ସମ୍ମୁଖୀନ ହଉଛନ୍ତି ବାରମ୍ବାର ଡାକ୍ତରର ଅସୁବିଧା ଆଉ ଓଡ଼ିଶା ସରକାରଙ୍କର ଯେଉଁ ସ୍ୱାସ୍ଥ୍ୟ ବୀମା ଯୋଜନା ବି ବହୁତ ଲାଭଦାୟକ ହେଇଛି ଗୋଟେ ଗୋଟେ ଘରୋଇ ଆଉ ସରକାରୀ ଜାଗାରେ ମଧ୍ୟ ରିହାତି ମିଳୁଛି ସବସିଡ଼ିର ବ୍ୟବସ୍ଥା ଅଛି ଆଉ ସ୍ୱାସ୍ଥ୍ୟ ବୀମା ବି ସରକାର ମୁକ୍ତ ଇଲାଜ ପାଇଁ ମୁକ୍ତ ଦେୟମୁକ୍ତ ଚିକିତ୍ସା ପାଇଁ ଯେଉଁ ବ୍ୟବସ୍ଥା କରିଛନ୍ତି ସେଇଟା ମଧ୍ୟ ବହୁତ ଲାଭଦାୟତ ହେଇଛି ଅନେକ ଲୋକ ସେଥିରେ ଉପକୃତ ହେଉଛନ୍ତି ଆଉ ବିଶେଷ ହେଲା ଡାକ୍ତର ଉପଲବ୍ଧ ରହିଲେ ଆହୁରି ସ୍ୱାସ୍ଥ୍ୟ ସେବା ପକ୍ଷେ ବହୁତ ଲାଭଦାୟକ ହେବ ଏଥିପାଇଁ ସରକାରୀ ବ୍ୟବସ୍ଥାରେ କିଛି ପଦକ୍ଷେପ ନବା କଥା ଏଇଥି ଅନେକ ପ୍ରକାର ଅବ୍ୟବସ୍ଥା ବି ଅଛି

ଦଲାଲର ସମ୍ମୁଖୀନ ଯେଉଁ ହଉଥିଲେ ସେଇଟା ମଧ୍ୟ କିଛି ପ୍ରକ୍ଷଣରେ ଗୋଟେ ପ୍ରକାର କମିଛି ହଁ ଏମିତି ଚାଲିଛ ଆଉ